ଭାରତୀୟ ଗଣମାଧ୍ୟମ ବିଷୟରେ ମୁଁ ଜାଣିଛି ଖବର ପ୍ରାସଙ୍ଗିକ ଗଣମାଧ୍ୟମ ଦ୍ୱାରା ହିଁ ଆମ ପାଖକୁ ଆସିଥାଏ ଏବଂ ପ୍ରସିଦ୍ଧ ଖବରକାଗଜ ଏବଂ ନ୍ୟୁଜ୍ ଚ୍ୟାନେଲ୍ ବିଷୟରେ ବିଷୟ ଦ୍ୱାରା ଆମେ ସମସ୍ତେ ଗ୍ରାମାଞ୍ଚଳ ସହର ତଥା ବିଭିନ୍ନ ଜାଗାରେ ଏହା ପାଇଁ ଆମେ ସବୁ କିଛି ଦେଶରେ ଯାହା ସବୁ ଚାଲ୍ଚି ଆମେ ତାହା ଜାଣିପାରୁ ଯେପରି ଓଟିଭି କନକ ନ୍ୟୁଜ୍ ନ୍ୟୁଜ୍ ଚ୍ୟାନେଲ୍ ଏବଂ ଖବରକାଗଜ ମାଧ୍ୟମରେ ବଡ଼ ଖବର ଗୋପବନ୍ଧୁ ପ୍ରମେୟ ଏପରିକି ବହୁ ଖବରକାଗଜ ଏବଂ ନ୍ୟୁଜ୍ ଚ୍ୟାନେଲ୍ରେ ଆମେ ଗଣମାଧ୍ୟମ ବିଷୟରେ ଜାଣିବାକୁ ପାଇଥାଉ